ଦୁନିଆଁ ଯେମିତି ଆଗେଇ ଚାଲିଛି ଠିକ୍ ସେମିତି ପ୍ରଯୁକ୍ତି ବିଜ୍ଞାନ ମଧ୍ୟ ଆଗେଇ ଚାଲିଛି ତ ସେଥିପାଇଁ ମୁଁ ଏବେ ଇଲେକ୍ଟ୍ରିକାଲ ବିଷୟରେ କିଛି କହିବାକୁ ଚାହୁଁଛି ଯେମିତିକି ତାର ଚେଞ୍ଜେସ୍ କେମିତି ଯେ ସେଇଟା ଆମକୁ କିପରି ଭାବରେ ପ୍ରଭାବିତ କରୁଛି ତ ଯେମିତିକି ପ୍ରଥମେ କ୍ୟାଣ୍ଡେଲ୍ ଲାଇଟ୍ ବଲ୍ବ ଯେଉଁ ଶହେ ପାୱାର ତ ସେହି ଏଲଇଡ଼ି ଏସବୁ ଆସିଲା ତାପରେ ଇଲେକ୍ଟ୍ରିକାଲରେ ଯେମିତି ଫ୍ୟାନ୍ କୁଲର ତାପରେ ଏସି ଏଇସବୁ ଚାଲିଛି ନା ତ ପ୍ରଥମେ ଯେତେବେଳେ ଗୋଟିଏ ଘରକୁ ଆଲୋକ ଦେବା ପାଇଁ ସେସବୁ ଯଦି ଆମେ ସମସ୍ତେ ମାଚିସ୍ ମାରିକି କ୍ୟାଣ୍ଡେଲ୍ ଜଲଉଥିଲେ କିନ୍ତୁ ଏବେ ଯେତେବେଳେ ଲାଇଟ ହୋଇଯାଇଛି ତ ଆମକୁ ସେତେ କିଛି କଷ୍ଟ କରିବାକୁ ବି ମଧ୍ୟ ପଡ଼ୁନି ଆଉ ଏବେ ତ ଟିଭି ବି ଆସିଯାଇଛି ଟିଭି ଆସିଯିବା ଫଳରେ ଆମ ମନୋରଞ୍ଜନ ବି ହୋଇଯାଉଛି ତ ଆମେ ଘରେ ବସିକି ବି ଶାନ୍ତିରେ ବି ଶୋଇପାରୁଛୁ ସେଇ ବିଜ୍ଞାନ ଫଳରେ ଆଉ ଯେମିତି ପ୍ରଥମେ ପଚାସଢ଼ା ଜିନିଷ ବେଶି ରହି ଯାଉଥିଲା ନା ତ ଘରେ ପଡ଼ି ପଡ଼ି ତ ଏବେ ଫ୍ରୀଜ୍ ଆସିଲା ଦିନଠାରୁ ଆମେ ସେ ପରିବା ଗୁଡ଼ିକ ସେ ଭି ଫ୍ରିଜରେ ରଖିଦେଲେ ସେଇଟା ଆଉ ପଚିସଢ଼ି ଆଉ ଯାଉନି ବହୁତ ଦିନ ପର୍ଯ୍ୟନ୍ତ ରଖିପାରୁଛୁ ତ ଠିକ୍ ସେମିତି ବିଜ୍ଞାନ ଯେମିତି ଆଗେଇ ଚାଲିଛି ତ ଆମ ଇଲେକ୍ଟ୍ରିକ୍ ଇଲେକଟ୍ରୋନିକ୍ ଜିନିଷ ମଧ୍ୟ ସେମିତି ଆଗେଇ ଚାଲିଛି ତ ତା' ଫଳରେ ଆମେ ସମସ୍ତେ ମଣିଷ ଜୀବନ ବହୁତ ସୁରୁଖୁରୁରେ ଏବଂ ସୁନ୍ଦର ସରଳ ଭାବରେ ଏବେ ଚାଲିଛି